ଓଡ଼ିଶାର ମନୋରଞ୍ଜନ ପାରମ୍ପରିକ କାର୍ଯ୍ୟ ଗୁଡ଼ିକ କହିଲେ ସାଂସ୍କୃତିରେ ବୁଝାଏ କିନ୍ତୁ ଆମ ଗ୍ରାମରେ ଦାସକାଠିଆ ହୁଏ ପାଲା ହୁଏ ଯାତ୍ରା ହୁଏ ଥିଏଟର୍ ବି ହୁଏ ସବୁପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ବି ମଧ୍ୟ ହୁଏ କିନ୍ତୁ ଆମେମାନେ ଏଇ ମନୋରଞ୍ଜନ ଦେଖିବା ପାଇଁ ବହୁତ ଜାଗାକୁ ମଧ୍ୟ ଯାଉ ଆଉ ଦେଖିକିରି ମଧ୍ୟ ବହୁତ ଖୁସି ଅନୁଭବ କରୁ କିନ୍ତୁ ଏହା ହିଁ ମନୋରଞ୍ଜନ ସାଂସ୍କୃତିର କାର୍ଯ୍ୟକ୍ରମ ଆଉ ଡ୍ୟାନ୍ସ ହୁଏ ଓଡ଼ିଶୀ ହୁଏ ସବୁପ୍ରକାର ମନୋରଞ୍ଜନର କାର୍ଯ୍ୟକ୍ରମ ହୁଏ କିନ୍ତୁ ସବୁଗୁଡ଼ିକ ଓଡ଼ିଶା ଭାଷାରେ ପରିଚାରିତ ହୁଏ କିନ୍ତୁ ଆମେମାନେ ୟାକୁ ଦେଖି ବହୁତ ଉପକୃତ ହଉ ବା ମନୋରଞ୍ଜନ କାର୍ଯ୍ୟରେ ବହୁତ ଅନୁଭବ ବି କରୁ ଏଇଟା ହିଁ ହେଉଛି ଓଡ଼ିଶାର ମନୋରଞ୍ଜନର କାର୍ଯ୍ୟକ୍ରମର ପାର